ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଭଳି ମଶା ବାହିତ ରୋଗ ପାଇଁ ରୋକିବା ପାଇଁ ଉପାୟ ହେଲା ଡେଙ୍ଗୁ ଜ୍ୱର ହେଲେ ଆମେ ସାଧାରଣତଃ ଡେଙ୍ଗୁ ଜ୍ୱର ହେଲେ ଦେହ ହାତ ବିନ୍ଧାବିନ୍ଧି ହୁଏ ଏବଂ ବହୁତ ଜ୍ୱର ମୁଣ୍ଡକୁ ଉଠିଥାଏ ମ୍ୟାଲେରିଆ ହେଲେ ମଧ୍ୟ ସେ ଛାଡ଼େ ନାହିଁ ମ୍ୟାଲେରିଆ ହେଲେ ବିଭିନ୍ନ ପ୍ରକାର ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ଜ୍ୱର ହେଇଥାଏ ଏବଂ ଡେଙ୍ଗୁ ଜ୍ୱର ମଧ୍ୟ ହେଇଥାଏ ତେଣୁ ସେ ତାକୁ ରୋକିବା ପାଇଁ ହେଲେ ଆମେ ଘରେ ମଶାରୀ ବାନ୍ଧି ଶୋଇବା ଏବଂ ଘର ଚାରିପାଖ ସଫା ରଖିବା ଯେଉଁଠି ପାଣି ଜମୁଛି ସେଠି ସଫା ସୁତୁରା କରିବା ଏବଂ ଅଳିଆ ଆବର୍ଜନା ପୋଡ଼ିଦେବା ସେଥିପାଇଁ ମଶାମାନଙ୍କୁ ଆଉ ମଶାମାନଙ୍କ ଦାଉରୁ ରକ୍ଷା ପାଇବା ଏବଂ ମ୍ୟାଲେରିଆ ହେଲେ ଆମେ କ୍ଲୋରୋକୁଇନ୍ ଟ୍ୟାବଲେଟ୍ ମ ମେଡ଼ିସିନ୍ ଔଷଧ ଖାଇଥାଉ ଏବଂ ମ୍ୟାଲେରିଆ ଜ୍ୱର ଭଲ ହୋଇଥାଏ ଡେଙ୍ଗୁ ଜ୍ୱର ସାଧାରଣତଃ ଗୋଟେ ଜ୍ୱର ଯାହାକୁ ମାଈ ଏନଫିଲିଶ୍ ମଶା କାମୁଡ଼ିଦେଲେ ଡେଙ୍ଗୁ ଜ୍ୱର ହୋଇଥାଏ ଡେଙ୍ଗୁ ଜ୍ୱରରେ ଅଧିକାଂଶ ଲୋକ ମୃତ୍ୟୁବରଣ ମଧ୍ୟ କରନ୍ତି ତେଣୁ ମଶାକୁ ରୋକିବା ପାଇଁ ହେଲେ ଆମେ ସାଧାରଣତଃ ମ ଘରେ ମଶାରୀ ଶୋଇବା ସମୟରେ ମଶାରୀ ବାନ୍ଧି ଶୋଉ କିମ୍ବା ଆଉ ମଶା ମଶାବତୀ ଲଗାଉ ଘଷି ଧୂଆଁ ଦେଉ ଏହିପରି ଭାବରେ ମଶାମାନଙ୍କୁ ରୋକିବା ପାଇଁ ଏହି ପ୍ରକାର ଅବଲମ୍ବନ କରାଯାଏ